ଆଜ୍ଞା ଆ ରେଷ୍ଟୁରାଣ୍ଟରୁ କହୁଛନ୍ତି ହଁ ମୁଁ ସନ୍ଧ୍ୟାବେଳେ ଯେଉଁ ଚାଉମିନ୍ଟା ଅର୍ଡ଼ର କରିନଥିଲି ଚିଲ୍ଲି ସସ୍ଟା ଅଳ୍ପ ଦେବେ ଟମାଟୋ ସସ୍ଟା ଅଧିକା ଦେବେ ଟିକେ ଆଉ ପିଆଜଟା ଟିକେ ଅଧିକା ଦେବେ ଅଣ୍ଡାଟା ଦୁଇଟା ଦେବେ ଯେଉଁ ମୋର ଅର୍ଡ଼ର ଥିଲା ସେଇଟା ତିନିଟା ଟିକେ କରିଦେବେ ଆଉ କାହିଁକିନା ପୁଅ ଟିକେ ଅଣ୍ଡା ଖାଇବାକୁ ଭଲ ପାଏ ତ ସେଇଥିପାଇଁ ଟିକେ ଅଣ୍ଡାଟା ଟିକେ ବଢ଼ାଇ ଦେବେ ଆଉ ତା ଯେତେକ ବିଲ୍ ହବ ଆଡ଼ଜଷ୍ଟ କରିଦେବେ ତ ବିଲ୍ ପେମେଣ୍ଟ ଦେଇତେ ଆସିଲେ ନେଇଯିବ ଆଉ ସିଏ ଆଜ୍ଞା